ଗତ ପଚିଶ ତାରିଖ ଡିସେମ୍ବର ମାସରେ ପାରାଦ୍ୱୀପ ସମୁଦ୍ରକୂଳ ଆଡ଼େ ଟିକେ ବୁଲିବାକୁ ଯାଇଥିଲି ସମୟଟି ସନ୍ଧ୍ୟା ସମୟ ଥିଲା ସୂଚୀଙ୍କର ଦିବାର ସେଦିନ ଶେଷ ଆଲୋକ ଭରପୃଷ୍ଟିରେ ପଡ଼ୁଥିଲା ସେଦିନର ଶେଷ ଆଲୋକ ସନ୍ଧ୍ୟା ସମୟ ସୂର୍ଯ୍ୟଙ୍କର କିରଣ ବାଲିଗରଡ଼ା ଗୁଡ଼ିକ ସ୍ୱର୍ଣ୍ଣ ପରି ଚକ୍ ଚକ୍ କରୁଥିଲେ ଖାଲି ପାଦରେ ସମୁଦ୍ର ଚାଲିବାର ମଜାଟା ଟିକେ ଅଲଗା ସମୁଦ୍ର ପାଣି ଆସି କେତେବେଳେ ଛୁଇଁ ଯାଉଥାଏ ତ କେତେବେଳେ ବାଲି ଗୁଡ଼ିକ ଗୋଡ଼ରେ ଲାଗି ରହିଯାଉଥାଏ ସୂର୍ଯ୍ୟାସ୍ତର ତ ଦୃଶ୍ୟ ତ ଅକଳ୍ପନୀୟ ସୂର୍ଯ୍ୟଙ୍କର ଯେଉଁ କିରଣର ଦିବାର ସେଦିନର ଶେଷ କିରଣଟା ଯେମିତି ପାଣି ମଧ୍ୟରେ ଚକ୍ ଚକ୍ କରୁଥାଏ କିରଣ ପ୍ରାୟତଃ ସରି ଆସିଥାଏ ଖାଲି ପାଦରେ ମୁଁ ଚାଲିଥାଏ ସମୁଦ୍ରକୂଳର ସୁ ସୁ ଶବ୍ଦକୁ ତା'ର ସୁଲୁ ସୂଲିଆ ପବନ ଯେମିତି ମନରେ ଏକ ଅପୂର୍ବ ଆକର୍ଷଣ ସୃଷ୍ଟି କରିଥାଏ ପ୍ରାୟତଃ ସନ୍ଧ୍ୟା ପାଞ୍ଚରୁ ଛଅ ସମୟ ହେଇଥାଏ ଶୀତ ବି ଟିକେ ଟିକେ ଲାଗୁଥାଏ ସେଥିପାଇଁ ମୁଁ ଶୀତବସ୍ତ୍ର ମଧ୍ୟ ନେଇଥିଲି କିନ୍ତୁ ସେ ଯେଉଁ ପବନଟି ସମୁଦ୍ର ଯାହାଦ୍ୱାରା କି ଅତ୍ୟନ୍ତ ଆନନ୍ଦ ଅନୁଭୂତ ହେଉଥିଲା ଏବଂ ସେଠି ଯେଉଁ ସୃଷ୍ଟି ହେଇଥିଲା ଯେଉଁ ମନର ଆକର୍ଷଣଟି ବହୁତ ଆନନ୍ଦଦାୟକ ଥିଲା ବାଲିକଣ ଗୁଡ଼ିକ ସୂର୍ଯ୍ୟକିରଣରେ ଯେମିତି ଚକ୍ ଚକ୍ କରୁଥାନ୍ତି ଯେମିତି କି ସମୁଦ୍ରକୂଳଟିରେ ସ୍ୱର୍ଣ୍ଣ ସବୁ ବିଛା ହେଇଯାଇଛି ଅତ୍ୟନ୍ତ ଆନନ୍ଦଦାୟକ ଥିଲା ସେଦିନ ଏବଂ ସେଦିନଟିକୁ ମୁଁ କେବେ ବି ଭୁଲିପାରିବିନି ସନ୍ଧ୍ୟା ସମୟରେ ସେ ଯେଉଁ ଆତ୍ମାକୁ ଶାନ୍ତି କଲା ଭଳିଆ ଦୃଶ୍ୟ ଅକଳ୍ପନୀୟ ଅଟେ ଏମିତି ପ୍ରାୟତଃ ଦିନଟି ସରିଯିବ କିନ୍ତୁ ସେ ଦିନଟି ମୁଁ କେବେ ଭୁଲିପାରିବିନି